ସାଙ୍ଗ ମୋ'ର ଟିଭିଟା ଖରାପ ହୋଇଗଲା ତିନି ମାସ ତଳେ ଆଣିଥିଲି ସେ ଟିଭିଟା ଦୁଇ ଦିନ ଯାଉନି ସେ'ଟା ଖରାପ ହୋଇଯାଉଛି ସେ ସେଇଟା କଣ ପାଇଁ ଆମେ ଧରିକୁ ଆସିଲୁ ଚାଲ ତାକୁ ଫେରେଇକି ଫେରେଇବା ନ ହେଲେ ଆଉ ତାକୁ କହିକି ନ ହେଲେ ଆଉ ଗୋଟିଏ ଧରିକି ଆସିବା ବାରବାର ଖରାପ ହେଉଛି ଦୁଇ ଦିନ ଯାଉନି କିଛି ଦେଖିପାରୁନାହିଁ ଘରେ ସମସ୍ତେ ଗାଳି କରୁଛନ୍ତି ମୋତେ ବେକାର ଜିନିଷ ଫାଲତୁ ଜିନିଷ ଆଣିଛୁ ବୋଲିକି ନ ହେବା କରୁଛନ୍ତି ଆଉ ସେ ଖରାପ ଜିନିଷ ତ ଆମକୁ ଦେଇଛି ସେ ଚାଲ ସେ ଜିନିଷ ତାକୁ ଫେରାଇବା ଆଉ ଆମେ ଆଉ ଗୋଟେ ଭଲ ଜିନିଷ ଧରିକି ଆସିବା ନ ହେଲେ ଆମର ବେକାରିଆ ହୋଇଯାଉଛି ଜିନିଷଟା ଆମ ପଇସା ଲସ ହୋଇଯାଉଛି ଦୁନିଆଁ ଘରେ ଗାଳି ଶୁଣୁଛୁ ଆମେ ଏତେ ପଇସା ଦେଇକି ଏତେ ବଡ଼ ଟିଭି ଧରିକି ଆସିଲୁ ହେଲେ ସେ ଟିଭି ଦୁଇ ମାସ ଭଲରେ ଚାଲିଲାନି